ଆମ କୋରାପୁଟରେ ଗହମ ମାଣ୍ଡିଆ ବିରି କୋଳଥ ଅଳସୀ ଆଉ ସବୁ ପନିପରିବା ପନିପରିବା ବିଭିନ୍ନ ପ୍ରକାର ପନିପରିବା ଏବଂ ଚାଷ ସବୁ ଏଥି ସବୁ ହୁଏ ଆଉ ଆମେ ସବୁ ଏଇ ପ୍ରକାର ମାନେ ସବୁ ଚାଷ କାର୍ଯ୍ୟ କରିକି ଦି ପନିପରିବା ଟମାଟୋ ଆଳୁ ବାଇଗଣ ଆଉ ସବୁ ବିନ୍ସ ସବୁ ବିଭିନ୍ନ ପ୍ରକାରର ସବୁ ପନିପରିବା ଲଗେଇ ଆମେ ନେଇକି ସବୁ ବହୁତ ପଇସା ବି ଉତ୍ପାଦନ କରିଥାଉ ଏବଂ ଚାଷ ବି ଭଲ ହୁଏ ମାଣ୍ଡିଆ କୋଳଥ କୋଳଥ ସୋରିଷ ରାଶି ଆଉ ସୂର୍ଯ୍ୟମୁଖୀ ସୂର୍ଯ୍ୟମୁଖୀ ଇତ୍ୟାଦି ସବୁ ଆମେ ପନିପରିବା ଉତ୍ପାଦନ କରିକି ଆଉ ସବୁ ପ୍ରକାର ଚାଷ ଫଳମୂଳ ଏମିତି ଇଏ କରିକି ସବୁ ଆମେ ବହୁତ ପଇସା ବି ପାଇଥାଉ